ଆମର୍ ଏ ଅଞ୍ଚଳର୍ ସ୍କୁଲ୍ର ଛୁଆମାନଙ୍କୁ ସବ୍ ଭାଗ୍ ନେଇସନ୍ ଦୌଡ଼ିବାକେ ସଭିଏଁ ଦୌଡ଼ା ପ୍ରତିଯୋଗିତାରେ ଭାଗ୍ ନେଇସନ୍ ଆଉ ଦୌଡ଼ିବେ ବୋଲେ ତାଙ୍କର ହାତ୍ ଗୋଡ଼୍ ବି ସବ୍ ଫ୍ରି ରହେସି ତାଙ୍କର୍ ଦେହ୍ମାନେ ଯେନ୍ ଚର୍ବି ଯେନ୍ ହେଇପାରେ ତାଙ୍କର ହାତ୍ ଗୋଡ଼୍ ଫ୍ରି ରହେସି ତାଙ୍କର ସ୍ୱାସ୍ଥ୍ୟ ବି ଭଲ୍ ରହେସି ସବୁବେଲେ ଆଉ ସ୍ୱାସ୍ଥ୍ୟ ଭଲ୍ ରହିଲେ ତାଙ୍କୁ ଜର୍ ବୀମାରୀ ନାଇ ହଏ ଏନ୍ତା ଦଉଡ଼ି ଥିବେ ବୋଲେ ଫିଟନେସ୍ ବି ବଢ଼ିଆ ରହେବା ତାକର ଖାନା ଆହାର୍ ଠିକ୍ ହେବା ବୋଲେ ତା ଫିଟନେସ୍ ବଢ଼ିଆ ହେବା ତାଙ୍କର ଦେହ ପାଇଁ ଠିକ୍ ରହେବା ଆର୍ ସେମାନେ ଦଉଡ଼ି କରି ଆଗକେ ବି କିଛି କରିପାରବେ ଭାଗକେ ନବାର୍ ଲାଗି ଛୁଆମାନଙ୍କୁ ଛୁଆକୁ ସବ୍ କହସନ୍ ଭାଗ୍ ନେବାକୁ ସବ୍ ଭାଗ୍ ନେଇକରି ତାଙ୍କର୍ ନିଜର୍ ଦେହକେ ଠିକ୍ ରଖୁଛନ୍ ବାହାର ରହସନ୍ ମୋଟା ନେଇ ହେଇପାରବେ ହାତ୍ ଗୋଡ଼୍ ଠିକ୍ ରହେବା ଆର୍ ଆଗକେ ବି ଭବିଷ୍ୟତକେ ତାହାକୁ ଦାହି ପାର୍ବା